ହେଲୋ ମୋର ପେସେଣ୍ଟ ଗୋଟେ ନେବାର ଅଛି ଆପଣ ସେଠି ସୁବିଧା କ'ଣ କ'ଣ ଅଛି ମେଡିକାଲ୍ରେ ଏ ବଡ଼ ଅପେରସନ୍ ବି ହେଉଛି ସବୁ ସୁବିଧା ଅଛି ଆଉ ଡକ୍ଟର୍ କେତେଟା ଖଣ୍ଡେ ଅଛନ୍ତି ସବୁ ସବୁ ଡିପାମେଣ୍ଟ୍ର ଅଛନ୍ତି ଆଉ ଆପଣଙ୍କ ସେଠି ମାନେ ରୋଗୀର ସବୁ ସୁବିଧା ଅଛି ଇଏ ଆପଣଙ୍କ ହସ୍ପିଟାଲ୍ର ନାମ କ'ଣ ନାଁ କ'ଣ ସଂଜୀବନୀ ହଁ ହଁ ସଂଜୀବନୀ ନା ସେଠି ସବୁ ସୁବିଧା ଅଛି ମେଡିସିନ୍ ମେଡିସିନ୍ର ବି ଅସୁବିଧା କିଛି ନାହିଁ ମେଡିସିନ୍ ପତ୍ର ସବୁ ସୁବିଧା ହୋଇପାରିବ ଉଁ ହୁଁ ହଉ ସେ ମୋର ଭାଇ ଜଣଙ୍କୁ ନେବା ଅଛି ତ ବୋଲେ ସେଥିପାଇଁ କଲ୍ କରିଥିଲି ଆଉ ନେଇକି ଯିବି ହଁ ହଁ ପେସେଣ୍ଟ ହଁ କ'ଣ କି ହଁ ଆମର ସ୍ୱାସ୍ଥ୍ୟ କାର୍ଡ୍ ଅଛି ପରା ଡକୁମେଣ୍ଟ ସବୁ କ'ଣ କ'ଣ ସବୁ ଲାଗୁଛି ସବୁ ନେଲେ ହୋଇଯିବ ତ ହଁ ହଁ କାର୍ଡ ତ କାର୍ଡ ଆମର ଅଛି ପରା ଆଉ ଶୀଘ୍ର ନେଇଯିବୁ ଯିବି ଆଉ ନେଇକି ତାକୁ ଗୋଟେ ପେସେଣ୍ଟ ଜଣେ ଯିବ ହେରି ଆଚ୍ଛା ଏ ପେସେଣ୍ଟ ସାଙ୍ଗରେ ଜଣେ ଗଲେ ସୁବିଧା ହେବ ତ ଅହ ଏମିତି କଥା ନାଇଁ କି ତାକୁ ହଉ ନେଇକି ଯିବି ହେଲା ଆଉ ତାକୁ ପରା ଏଇ ରୋଗ ପେସେଣ୍ଟ ଆସିଲେଣି ଅ ହଁ ମ୍ୟାଡମ୍ ଓ କେ